ହଁ ଆପଣ କିଏ କହୁଥିଲେ ହଁ କୁହନ୍ତୁ କେଉଁ ଭଳିଆ ଫ ଭିଡ଼ିଓ ସୁଟ କରିବେ ହଁ ତା ପାଇଁ ତ ଭଲ ଭଲ ଜାଗା ଅଛି ଆପଣ କୁହନ୍ତୁ ଆପଣଙ୍କୁ କେମିତିକା କ'ଣ ଭିଡ଼ିଓ ସୁଟିଙ୍ଗ କରିବାର ଅଛି ହଁ ମ୍ୟାମ୍ ତା ପାଇଁ ଆପଣଙ୍କୁ ଗାଡ଼ି ବୁକିଙ୍ଗ କରିକି ଆସିବା ପାଇଁ ପଡ଼ିବ ଆଉ ମୁଁ ଭଲ ଭଲ ଜାଗା ନେଇକି ଯିବି କିନ୍ତୁ ଆପଣଙ୍କୁ ତା ପାଇଁ ଭଲ ଭଲ ଡ୍ରେସ ବି ଦରକାର ମ୍ୟାମ୍ ଏବେ ତ ପ୍ରିୱେଡ଼ିଙ୍ଗ ଉପରେ ଭିଡ଼ିଓ କଲା ମାନେ ମେନଲି କୋଡ଼ିଏ ରୁ ତିରିଶହଜାର ଭିତରେ ଲାଗି ଯାଉଛି ନାହିଁ ମ୍ୟାମ୍ ଏବେ ତ ଏ ଏତିକି ହିଁ ରେଟ ଚାଲିଛି ଆଉ ଯଦି ଆପଣ କହୁଛନ୍ତି ତାହାଲେ କିଛିଟା କିଛିଟା ଡିସକାଉଣ୍ଟ କରିବା ଆଉ ତ ଆପଣ ଯଦି ଚାହିଁବେ ଆମେ ଚିଲିକା ଯାଇପାରିବା ପୁରୀ ନନ ଆଉ ଆଉ ଏମିତି ବହୁତ ଜାଗା ଅଛି ବୁଲିବାପାଇଁ ଅ ତ ଭଲ ହେଲେ ଆ ଆମକୁ ଚିଲିକାଟା ଭଲ ହେବ କାରଣ ସେଇଟି ସି ବୀଚ ବି ଅଛି ଆପଣ ବୋଟିଙ୍ଗରେ ବି ଯାଇପାରିବେ ସେଇଠି ବି ଭିଡ଼ିଓ କରିହେବ ହଁ କ୍ୱାଲିଟି ତ ଭଲ ଆସିବ ଏଠି ଆପଣଙ୍କର ଡ୍ରେସିଙ୍ଗ ଟା ମେନ ଅଛି ଆପଣ ଡ୍ରେସ୍ ଭଲ ଭଲ ଦେଖିକି ଆଣିବେ ଆପଣଙ୍କର ଯେଉଁଟା ଚଏସ ମ୍ୟାମ୍ ଶାଢ଼ୀ ଡ୍ରେସ ଲାଙ୍ଘା ୟା ଓସ୍ଟେନ ଡ୍ରେସ୍ ଆପଣଙ୍କୁ ଯେଉଁଟା ସୁଟ କରିବ ହଁ ଚଳିବ ତ ଆପଣଙ୍କର କେତେ ଦିନ ଭିତରେ ସେଇଟା ଦରକାର ଭିଡ଼ିଓ ସୁଟ ହେବା ଟା ହଁ ତ ହେଇଯିବ ଆପଣଙ୍କୁ କେବେ ସୁବିଧାହେବ ଆପଣଙ୍କୁ ଯେବେ ସୁବିଧାହେବ କୁହନ୍ତୁ ଆମର ଏପଟେ ଆପଣଙ୍କର ବାହାଘର କେବେ ଅଛି ତ ଆମେ ତା ପୂର୍ବରୁ ତା ଚାରି ପାଞ୍ଚ ଦିନ ପୂର୍ବରୁ ଯାଇପାରିବା ହଁ ଅଗଷ୍ଟ କୋଡ଼ିଏ ରେ ଆପଣଙ୍କ ମ୍ୟାରେଜ ଅଗଷ୍ଟ କୋଡ଼ିଏରେ କି ଆ ତ ଆମେ ତାର ତା ପୂର୍ବ ପାଞ୍ଚ ଦିନ କିମ୍ବା ଛଅ ଦିନ ପୂର୍ବରୁ ଯାଇପାରିବା ନାହିଁ କିଛି ପ୍ରୋବ୍ଲେମ ହେବନି ଇଏ ଟଙ୍କା କିଛି ଆଡ଼ଭାନ୍ସ ଦେବାପାଇଁ ପଡ଼ିବ ହଁ ପନ୍ଦରହଜାର ଦେଇଦିଅନ୍ତୁ ମ୍ୟାମ୍ ନାହିଁ ମ୍ୟାମ୍ ହେବନି ଦଶ ହଜାର ଖଣ୍ଡେ ଦେଖନ୍ତୁ ହଉ ମ୍ୟାମ୍ ଦେଖିବା ହଉ ଆପଣ ଆସନ୍ତୁ ହଉ ମ୍ୟାମ୍ ରଖୁଛି ଆଜ୍ଞା